ଆପଣଙ୍କ କୃଷି କାର୍ଯ୍ୟରେ ଯେନ୍ତାକି ଚାଷ କାମ ଚାଷ କାମରେ ଆଘ ଜ ଆଘ ଜମାନାରେ ଏବେ ତ ଟେକ୍ନୋଲୋଜି ଜମାନା ହେଇଗଲାନ ଆଘର୍ ଜମାନାରେ ଆମେ ହାତେର୍ କରୁଥିଲୁ ଯେନ୍ତାକି ସେ ନଙ୍ଗଲ ନିକିରି ଜୁତନ୍ ମେଟକି ହାତ ଏନ୍ତା ରାପନ୍ ସେ କୋଇଡ଼ ନେଇକିରି ରାପନ୍ ବାର କୁଇଡ଼ରେନ୍ ଦାନାରେ ଆପଣ ମେଟକି ହାତରେ ଧାନକି ଜଗାବି ହାତରେ ସବୁ କରୁଥିଲେ ଆଗ ଜୁତୁଥିଲେ ଯେନ୍ତାକି ଏକଡ଼େ ଜମିନ୍କି ଜଲ ଦିନ ଭଲ୍ ଲାଗୁଥିଲା ଏବେ କାଣା ହଉଛି କି ଟେକ୍ନୋଲୋଜି ଜମାନା ଟ୍ରାକ୍ଟରମାନ ହେଇଗଲାନ ଟ୍ରାକ୍ଟରରେ ଜୁତି ଦଉଛନ୍ ଘଣ୍ ଆଗ ଦିନେ ଲାଗୁଥିଲେ ଏବେ ଘଣ୍ଟେରେ ହେଇଯାଉଛେ ତାର୍ପରେ ଆମେ ଧାନ ଧାନ ଯୋଗେଇ ଯାଉଛନ୍ ହାତରେ ଜଗୁଥିଲା ଏବେ କାଣା ଧାନ ମିସିନ୍ ଆସିଗଲାନ ଧାନ ମିସିନରେ ଯୋଗେଇ ଦଉଛି ଆଗକୁ ଗୁଟେକି ଦିନ ଭର୍ ଲାଗୁଥିଲା ଏବେ ଅଧା ଘଣ୍ଟାରେ ଘଣ୍ଟେରେ ଯୋଗେଇ ଦେଉଛନ୍ ମିସିନରେ ଆଉ ଏବେ ଆଗକୁ ତାପରେ ଧାନକେ କାଟବାରଟା ଆଗ ହାତେ କାଟୁଥିଲେ ଲୋଗ୍ ହାତେ ଆଘୁ ହାଟେ କାଟୁଥିଲେ ଆଘ କାହିଁ ଲ କି ହାଟା ଆମେ ଭୂତେରେ କରୁ ମଜୁରି ଆମକୁ ଦେବାକେ ପଡ଼େ ଏବେ କାଣା ହଉଚି ନି ଆଣିକିରି ମିସି ଧାନ କଟା ମିସିନ୍ ଆଣିକିରି ଆମେ ଧାନକେ ଏ ଦିନ ଭର କାଟୁଥିଲେ ଏବେ ଘଣ୍ଟେ ଦେଢ଼ ଘଣ୍ଟାରେ କାଚି ଯଉଚୁ ସେ ଧାନକେ ତାପରେ ଧାନ କାଟିଲା ପରେ ଆମେ ଆସୁ ଆଗୁ ଧାନରେ ବଲଦ୍ ଥି ମଡ଼ୁଥୁନୁ ହଲରେ ମଡ଼ୁଥୁନୁ ଏବେ କାଣା ହଉଚି ଟ୍ରାକ୍ଟରରେ ମଡ଼ୁଛୁ ଟ୍ରାକ୍ଟରରେ ମଡ଼ି ଦଉଛୁ ଏବେ ଟେକ୍ନୋ ଯୋ ମାନାରେ ଟେକ୍ଲୋନୋଜି ଯମାନା ଆସିଗଲାନୁ ସେଥିଦି ଆମେ ଟ୍ରାକ୍ଟର ଆଣିକିରି ଟ୍ରାକ୍ଟରେ ମଡ଼ିଦଉଁଛୁ ସେବେ କାଣା ହଉଥିଲା କି ଭଲ୍ ହଲ ଆନନ୍ ହଲଥି ଆନିକିରି ମଡ଼ନ୍ ହଲ ତାପରେ ହଲ୍ଥି ସବୁଆଡ଼େ ମରନ୍ ତାପରେ ହାତରେ ଭରନ୍ ଏଗାକେ ସବୁ ଟ୍ରାକ୍ଟର ଜମାନାରେ ଟେକ୍ନୋଲୋଜି ଜମାନା ଆସିଗଲାନ ଟେକ୍ନୋଲୋଜି ଜମାନାରେ ଏବେ ତ ହାତ ବି ନି ଲାଗାବରାନ ଆଗକୁ ଭୂତରେ ମଙ୍କୁ ପଇସା ଦବାଇ ପଡ଼େ ଏବେ ଧାନ